ହଁ ଫଟୋ ହେବା ଲାଗି କେତେ କାଣା ଫଟୁ କେନ୍ତା ହେଲେ କେତେ କାଣା ଲାଗ୍ବା ମୁଁ ଜଣଟେ ଫଟୋ ହେବି ନାଇଁ ନାଇଁ ହାଫ୍ ଫଟୋଟେ ହେବି ଷ୍ଟାଇଲ୍ ଫଟୋ ବଲେ ଟିକେ ଫଟୋ

କେତେ ଟଙ୍କା କେତେ ଦାମ୍ ବଲେ ଶହେକୁଡ଼େ ଟୋଟାଲ୍ଟା ଆଏବା

ବଲେ କେନ୍ତା ଏଡ଼ିଟ୍ଉଡ଼ାଟ୍ ହେବା କି ନାଇଁ ଓହୋ କ୍ୟାମେରାରେ ଘିଚା ଯିବାକି ଫୋନ୍ରେ ହ୍ୟାଲୋ ଆବାଜ୍ ନାଇଁ ଆଏବାର୍ କେଁ ଓହୋ କ୍ୟାମେରାରେ ଘିଚବେ ବେଲେ କେନ୍ତା ପୋଜିସନ୍ କେନ୍ତିକରି ରହେବା ହାଫ୍ ଫଟୋର୍ ଲାଗି ଓ ହଁ ବଇଲେ ବଇଲେ ରେଟିଙ୍ଗ୍ ପୂରା କେତେ କେତେ ଟାଇମ୍ ଫଟୋ ହେବା ଲାଗି ଲାଗ୍ବା ଦଶ୍ ମିନିଟ୍ ବେଲେ ଟିକେ କମ୍ ନାଇଁ ହେଇପାରେ ବଇଲେ ବେଶୀ ନାଇଁ ଗୁଟେ ସିନେ ଫଟୋ ହେବା ସିନେ ଫଟୋ ହେବାର୍ ଥିଲା

ତିନ୍ଟା ଫଟୋ ହେବାର୍ ଥିଲା ହଁ ହଁ ହଁ ବଇଲେ ତିନ୍ଟା ଫଟୋକେ କେତେ ଟଙ୍କା ଲାଗ୍ବା ଓ ଚାଲିଶ୍ ଟଙ୍କା ହଁ ହଁ

ହଷ୍ଟେଲ୍ରେ ହଁ ହଁ ହଁ ହଁ ହଁ ପିନ୍ଧୁଛେ ପିନ୍ଧୁଛେ ହଉ ଠିକ୍ ଅଛେ